ମୁଁ ବହାର ଦେଶକୁ ବହୁତଥର ଯାଇଛି ଯେମିତିକି ଜାମ୍ମୁକାଶ୍ମୀର ଜାମ୍ମୁ କାଶ୍ମୀରକୁ ଗଲେ ମୋତେ ବହୁତ ଖୁସି ଲାଗେକି ପର୍ବତ୍ୟାଞ୍ଚଳ ମୁଁ ଦେଖିପାରିବି ପର୍ବତ୍ୟାଞ୍ଚଳରେ ଥିବା ଗଛଗୁଡ଼ିକ ଦେଖିଲେ ମୋତେ ବହୁତ ଖୁସି ଲାଗିଥାଏ ପାର୍ବତ୍ୟରେ ଏ ଯେଉଁ ଗଛଗୁଡ଼ିକ ଥାଏ ତାହାର ସବୁଜ ରଙ୍ଗର ପତ୍ର ବହୁତ ଆନନ୍ଦଦାୟକ ଯେମିତିକି ମୁଁ ସବୁ ଦୁଃଖକଷ୍ଟ ଭୁଲିଯାଇଥାଏ ପାର୍ବତ୍ୟାଞ୍ଚଳରେ ବହୁତ ସମୟ ବିତାଇବାକୁ ମୋତେ ବହୁତ ପସନ୍ଦ ଆପଣମାନେ ବି ଯେତେବେଳେ ଯାତ୍ରା କରୁଛନ୍ତି କୌଣସି ଏକ ପାର୍ବତ୍ୟାଞ୍ଚଳକୁ ଯିବା ନିହାତି ଆବଶ୍ୟକ କିମ୍ବା ଆପଣଙ୍କ ଯେଉଁଠିକି ଚାହାଁନ୍ତି ଆପଣ ଯାଇପାରିବେ ଯାତ୍ରାରେ ଯାତ୍ରା କଲାବେଳେ ଆପଣ ସର୍ବତଃ ପୋଷାକ ଏବଂ ଖାଦ୍ୟସାମଗ୍ରୀ ନେଇଥିବା ନିହାତି ଆବଶ୍ୟକ କାରଣ ଆମେ କୌଣସି ଜାଗାକୁ ଯଦି ଯିବା ସେଠାରେ କ'ଣ ଆମ ପସନ୍ଦର ତ ଖାଇବା ଆମକୁ ମିଳିବନି ନା ତ ସେଥିପାଇଁ ଆମେ ଆଗତରିଆ ନିଜ ଘରୁ କିଛି ବନେଇକି ବାହାରକୁ ଗଲାବେଳେ ନେଇକି ଯାଇଥିବାଟା ବହୁତ ଉଚିତକର ହେବ ଯେମିତିକି ଆମେ କୌଣସି ଏକ ଖାଦ୍ୟ ସେଇଠି ଆମ ପାଟିକି ଭଲ ଲାଗିପାରେ ନଲାଗିପାରେ ଏବଂ ପାଣି ବି ନେଇକି ଯିବା ଉଚିତ କାରଣ ଆମେ କୌଣସି ଜାଗାରେ ଶୋଷ ଲାଗିବା ତ ସେଇଠି ତ କେହି ନଥିବେ ନା ଆମକୁ ପାଣି ଦେବାପାଇଁ ତ ପାଣି ନେଇକି ଯିବା ନିହାତି ଦରକାର ପୋଷାକ ନେଇଥିବା ସାଙ୍ଗରେ ଜରୁରୀକାଳୀନ ସାମଗ୍ରୀକି ଯେମିତିକି ଫାଷ୍ଟଏଡ଼ ବକ୍ସ ନେଇଥିବା ଉଚିତ